ଆରେ ସାଙ୍ଗ ମୁଁ ଯେଉଁ ଡିଓଟା ଆଣିଥିଲି ନା ସେଇଟା ଏତେ ବି ମାନେ କ'ଣ କହିଲୁ ଭଲ ପଡ଼ିଲାନି ଏଇଟା ଯାହା କହମାନେ ଯେଉଁଠି ପଡ଼ୁଛି ମୋର ଯେଉଁ ମୋ ଯେଉଁ ସ ଡ୍ରେସ୍ ପିନ୍ଧୁଛି ତା ଉପରେ ପକାଇଲେ କି ମୋ ଶରୀର ଉପରେ ପକାଇଲେ ଆର ବହୁତ ଖରାପ ପ୍ରଭାବ ପଡ଼ୁଛି ମାନେ ଯେଉଁଠି ପକାଇଥିଲି ସେଇଠି କଳା ଦାଗ ହେଇଯାଉଛି ଫାଷ୍ଟ୍ କଥା ତା'ପରେ ଯେଉଁ ଶରୀରରେ ବି ପଡ଼ିଲେ ସେଇଟା ଦେହହାତ କୁଣ୍ଡେଇ କାଣ୍ଡେଇ ହେଉଛି ତା'ପରେ ବହୁତମାନେ ସେହି ସ୍କିନ୍ ପ୍ରୋବ୍ଲେମ୍ ହେଉଛି ମୁଁ ସେଇଟାକୁ ନେଇକି ଡକ୍ଟର୍ଙ୍କୁ ବି ଦେଖେଇଥିଲି ଡକ୍ଟର୍ ବି କହିଲେ କି ଆଉ ଏଇଟା ଏହି ଡିଓଟା ବହୁତ ଖରାପ ଅଛି ତ ଏଇଟା ଇଉଜ୍ କରନି ବ୍ୟବହାର କରନି ମୁଁ ସେଇଟା ବି ଏତେ ଆଉ ବ୍ୟବହାର କରୁନି ଆଉ ତାଫଳରେ ବି ବହୁତ ପ୍ରୋବ୍ଲେମ୍ ହେଉଛି ମାନେ ତା ସୁଗନ୍ଧଟା ବି ଏତେ ଭଲ ଆସୁନି ତା'ପରେ ସେଇଟା ବି ଏତେ ଭଲ ନୁହେଁ ତା ଏକ୍ସପାରି ଡେଟ୍ଟା ବି ମେନ୍ କଥା ପଳାଇଛି ଯେଉଁଟା କି ବ୍ୟବହାର କଲେ ବହୁତ ଖରାପ ତ ହଉ ଠିକ୍ ଅଛି କିଛି କଥା ନାହିଁ ରଖୁଛି